ଆମର ଗତ ମାସରେ ବିଲ୍ ଆସିଥିଲା ଇଲେକ୍ଟ୍ରିସିଟି ବିଲ୍ ଆସିଥିଲା ପନ୍ଦର ଶହ ଟଙ୍କା କିନ୍ତୁ ଏ ମାସରେ ସେମ୍ ଇଲେକ୍ଟ୍ରିସିଟି ବ୍ୟବହାର କରିକି ଆମର ଏ ମାସରେ ଚାରି ହଜାର ଟଙ୍କା ଇଲେକ୍ଟ୍ରିସିଟି ବିଲ୍ ଆସିଛି ଏହା କେମିତି ହେଉଛି ମୁଁ ଏଥର ଇଲେକ୍ଟ୍ରିସିଆନ୍କୁ ଡ଼ାକିକି ଆଣିବି ଆଉ ଦେଖା କରିବି କି କ'ଣ ଆମର ଏମିତି ତ୍ରୁଟି ରହୁଛି ଯେ ଆମ ଇଲେକ୍ଟ୍ରିସିଟି ବିଲ୍ ଏଥର ଚାରି ହଜାର ଟଙ୍କା ଆସିଛି ଇଲେକ୍ଟ୍ରିସିଆନ୍ ଆଜ୍ଞା ଆମର ଦେଖନ୍ତୁ ଗତ ମାସରେ ବିଲ୍ ପନ୍ଦରଶହ ଟଙ୍କା ଆସିଥିଲା ଆଉ ଏ ମାସର ବିଲ୍ ଆମର ଚାରି ହଜାର ଟଙ୍କା ଆସିୁଛି ଆପଣ ଟିକେ ଦେଖିକି କହିବେ କି କ'ଣ କ'ଣ ପାଇଁ ଏତେ ବିଲ୍ ଆସୁଛି ଆଚ୍ଛା ଏଇଠି ଆମର ଗୋଟେ କିଛି ତ୍ରୁଟି ରହୁଛି ଆମର ଏଇଠି ଗୋଟେ ୱାୟରିଂ ଖରାପ ଅଛି ଯେଉଁଟାକି ଆମର ମେନ୍ ଯେଉଁଠୁ ଇଲେକ୍ଟ୍ରିସିଟି ଆସେ ଯେଉଁ ପୋଲ୍ରୁ ଆସେ ସେଇଠୁ ଆମର କିଛି ୱାୟରିଂ ଖରାପ ରହିଛି ସେଇଥିପାଇଁ ସେଟା ବେଶୀ ଆପଣ କମ୍ ବ୍ୟବହାର କଲେ ବି ସେ ୱାଇରିଂ ୱାୟରିଂ ଯେହେତୁ ଖରାପ ଅଛି ସେଟା ଆମର ବେଶୀ ଇଲେକ୍ଟ୍ରିସିଟି କନଜପସନ୍ ନେଉଛି ଆଚ୍ଛା ତ ତା'ର କ'ଣ ସୁବିଧା ଅସୁବିଧା ଅଛି ଆମେ ତାକୁ ଠିକ୍ କରିପାରିବା କି ଆଜ୍ଞା ଆପଣ ଠିକ୍ କରିପାରିବା ଏବଂ ଏକ ମିଟର ମଧ୍ୟ ବସେଇ ଦିଅନ୍ତୁ ଯାହାଦ୍ୱାରା ଆମେ ନେକ୍ସଟ୍ ରିଡ଼ିଂ ନେଇପାରିବା ଆଉ ସେଇ ହିସାବରେ ଆମେ ପେମେଣ୍ଟ ମଧ୍ୟ କରିପାରିବା ହଉ ମୁଁ ଆଜି ହିଁ ବିଜୁଳି ବିଭାଗକୁ ଯାଇକି ମିଟର ନିଜ ଘରେ ମିଟର ବସେଇବାକୁ ଅନୁରୋଧ କରିକି ଆସୁଛି